ହଁ ଜାଣିଚୁ ମୁଁ ଗୋଟେ କୁର୍ତ୍ତିଟେ ଆଣିଛି ଛ ସାତ ଦିନ ହେଲାଣି ବହୁତ ଭଲ ଦେଖା ଯାଉଚି ତା କଲର ବି ଭଲ ଅଛି ତା ଡିଜାଇନ ବି ଭଲ ଅଛି ହଁ ଖୁବ କମ୍ରେ ପାଇଛି ମାନେ ତା'ର ମୂଲ୍ୟ ଯେତିକି ଥିଲା ଟା ଠୁ କମ ଇଏ ରେ ମୁଁ ପାଇଛି କେଉଁ ଜାଗାରୁ ସେଟା ତ ଆମ ଏଠୁ ପାଖ ପାଖି ଦୋକାନରୁ ମୁଁ ହି ଆଣିଛି ମାନେ ବହୁତ ସୁନ୍ଦର ଦେଖା ଯାଉଛି ମତେ ପଚାରିଲେ କୋଉଠୁ ଆଣିଛୁ ଭଲ ହୋଇଛି ହଁ ହଁ ସେଇଟା ବି ମୁଁ କହିଲି କମ୍ରେ ବି ପାଇଛି ତ ବହୁତ ଶସ୍ତା ସୁନ୍ଦର ଦେଖିପାଇଁ ବହୁତ ସୁନ୍ଦର ଦେଖା ଯାଉଛି ହଁ ମୁଁ ସେ ଠିକଣା ବି ଦେଇ ଦେଇଛି ଆଉ ଯାଇକି ଆଣିବୁ